କଲେଜ୍ରେ ପଢ଼ିବା ସମୟରେ ଆମକୁ ଶିକ୍ଷକ ବିଭି ବିଭିନ୍ନ ପ୍ରକାର ଚିତ୍ର ଅଙ୍କନ କରିବାକୁ କହିଛନ୍ତି ଏବଂ ଏହି ଚି କୌଣସି ଗୋଠି ନିର୍ଦ୍ଧିଷ୍ଟ ଜିନିଷକୁ ସୁଚାଉ ଥିବା ଚିତ୍ର ଗୋଟିଏ ମହିଳା ତା'ର ଭୃଣ ହତ୍ୟା କରିଦବାରୁ ଚିତ୍ର ମୁଁ କାଟିଥିଲି ଏହି ଚିତ୍ର ଏ ଚିତ୍ର ମୁଁ ଭୃଣ ହତ୍ୟାକୁ ରୋକିବା ପାଇଁ ଥିଲା ଏହାର ଉଦ୍ଦେଶ୍ୟ ଥିଲା ଭୃଣ ହତ୍ୟା ନ କରିବା ପାଇଁ କାରଣ ମାନ ତାଙ୍କଆଙ୍କର ଘରେ ଥିବା ଶିଶୁକୁ ଭୃଣ କମ୍ପ୍ୟୁଟର୍ରେ ଚେକ୍ କରିବାରୁ ପୁଅ ନା ଝିଅ ଝିଅ ହୋଇଥିଲେ ତାହାକୁ ହତ୍ୟା କରି ତା ପୁଅ ଝିଅ ସମସ୍ତେ ସ ଭୃଣ ହତ୍ୟା ନ କରିବା ପାଇଁ କୁହାଯାଇଛିି ଏହି ଚିତ୍ର